ମୋର ମନେଥିବା ପାଞ୍ଚଟା ତାରିଖ ହେଲା ଚଉଦ ଜୁନ୍ ଉଣେଇଶହଛୟାଅଶୀ ସାତ ଜୁନ ଉଣେଇଶହସତାନବେ ସାତ ଜୁନ ଦୁଇହଜାର ସତର ଡିସେମ୍ବର ଦୁଇହଜାରସତର ଉଣେଇଶ ଡିସେମ୍ବର ଦୁଇହଜାର ବାଇଶ